ଆମ ଘରେ ଗୋଟେ କୁକୁର ଆଉ ଗୋଟେ ବିଲେଇକି ରଖୁ ତା'ର ବହୁତ ଯତ୍ନ ନେଉ ତାକୁ କ୍ଷୀର ଭାତ ଖାଇବାକୁ ଦେଉ ତା'ର ଦେହ ସୁସ୍ଥଲେ ମେଡ଼ିକାଲ୍ ନେଉ ଆଉ ଆମର ଯେମିତି ଗୋଟେ ଶିଶୁକୁ ଯେମିତି ତା'ର ଯତ୍ନ ନେଉଛୁ ସେମିତି ତା'ର ଯତ୍ନ ନେଉ ବାହାରୁ ଖାଇବା ନେଇକି ଆସି ତାକୁ ଖାଇବାକୁ ଦେଉ ଆଉ କ୍ଷୀର ଭାତ ଏସବୁ ଜିନିଷ ଆମେ ଘରୁ ଦେଉ